ହଁ ମ୍ୟାଡ଼ମ୍ ନମସ୍କାର ମ୍ୟାମ୍ ଆପଣ ନାଳନ୍ଦା କଲେଜ୍ରୁ କହୁଥିଲେ କି ମୋର ଏବେ ଟେନଥ୍ ସରିଛି ତ ମୁଁ ମୋର ଏବେ ପ୍ଲସ ଟୁ କ୍ୟାରିୟର୍ ଷ୍ଟାର୍ଟ ହେଉଛି ତ ମୁଁ ଜଏନିଂ ଜଏନିଂ ହେବାକୁ ଚାଁହୁଛି ତ ତ ସେଇଠି କ'ଣ ସୁବିଧା ଅଛି କଲେଜ୍ରେ ଟିକେ ଜଣେଇ ପାରିବେ କି

ମ୍ୟାମ୍ ଏଇ ଦୁଇ ତିନି ଦିନ ଭିତରେ

ମ୍ୟାମ୍ କଲେଜ୍ ଆଉ ହଷ୍ଟେଲ୍ର ଫିସ୍ କେତେ କଲେଜ୍ର ଫିସ୍ କେତେ ଇୟରଲି ଆଉ ହଷ୍ଟେଲ୍ ଫିସ୍ ମ୍ୟାମ୍

ହଁ ମାମ୍ ମ୍ୟାମ୍ ତ ହଷ୍ଟେଲ୍ ଆଉ କଲେଜ୍ର ଟୋଟାଲ୍ ଫିସ୍ କେତେ

ଛ ହଜାର ତ ମ୍ୟାମ୍ ବଏଜ୍ ଆଉ ଗାର୍ଲସର ଫେସିଲିଟି କ'ଣ ଅଲଗା ଅଲଗା ଅଛି ନା କେମିତି ଅଛି କେଉଁ ଟାଇପ୍ର ମ୍ୟାମ୍ କ୍ଲାସ୍ ରୁମ୍

ମ୍ୟାମ୍ ହଷ୍ଟେଲ୍ ଆଉ କ୍ଲାସ୍ ଅଲଗା ଅଲଗା ନା ଗୋଟେ ଜାଗାରେ ଗ ଗଲସ୍ ଅଲଗା ବଏଜ୍ ଅଲଗା କଲେଜ୍ର ଫେସିଲିଟି କ'ଣ ଅଛି ମ୍ୟାମ୍ ଟି ଟିଚର୍ ଠିକ୍ ଅଛି ମ୍ୟାମ୍ ହଉ ମ୍ୟାମ ଧନ୍ୟବାଦ